ହଁ ନମସ୍କାର ନମସ୍କାର ସିଏ କ'ଣ ହେଇଛି କି ଆକ୍ଚୁଆଲି ଆମର ଏଟା ପେରିଫେରି ହସ୍ପିଟାଲ୍ ହେଲା ଏଠି ସେମିତି ମାନେ ବେଶୀ ଡାକ୍ତର ନାହାଁନ୍ତି ତୁମେ ବରଂ ବେଟର୍ ହବ ଗୋଟେ କଥା କର ଆମ ଡିଷ୍ଟ୍ରିଟ୍ ହେଡ଼୍କ୍ୱାର୍ଟର୍ ହସ୍ପିଟାଲ୍ ଯେଉଁଟା ଅଛି ଭବାନୀପାଟଣା ସେଠିକି ଯାଅ ସେଠି ବିଭିନ୍ନ ଡିପାର୍ଟମେଣ୍ଟ ଡାକ୍ତର ଅଛନ୍ତି ଫର୍ମାସିଷ୍ଟ ଆଉ ପାରା ମେଡ଼ିକାଲ୍ ଷ୍ଟାଫ୍ ଆଉ ମେଡ଼ିସିନ ପେଟି ଆଭେଲେବୁଲ୍ ଆଉ ତା'ପରେ ଆକୋମେଡ଼େସନ୍ ବହୁତ ଭଲ ତୁମେ ସେଠିକି ଯାଅ ନାହିଁ ନାହିଁ ନାହିଁ ଗଭର୍ନମେଣ୍ଟ ବା ସେଇଥିପାଇଁ କରିଛି ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାଟା କରିଛି ସିଏ ସେଇଥିପାଇଁ କରିଛି ଗୋଟେ ପୁଅ ପିଲା ପାଇଁ ପାଞ୍ଚ ଅପ୍ ଟୁ ଫାଇଭ୍ ଲାକ୍ଷ୍ ଏବଂ ଗୋଟେ ଲେଡ଼ିସ୍ଙ୍କ ପାଇଁ ଅପ୍ ଟୁ ଟେନ୍ ଲାକ୍ଷ୍ସ୍ ପର୍ଯ୍ୟନ୍ତ ଫ୍ରୀ ଗୋଟେ ଇୟର୍ଲି ସେ ଟ୍ରୀଟମେଣ୍ଟ ହେଇପାରିବ ତେଣୁ ତୁମେ ବିଜୁ ସ୍ଵାସ୍ଥ୍ୟ କାର୍ଡ଼ କରିଛ କରିଛ ତ ଫ୍ୟାମିଲିର ଜଣେ ବି କଲେ ଚଳିବ ନା ହେଡ଼୍ର ନାଁ ରହିଯିବ ହଁ ସେଇ କାର୍ଡ଼ଟା ନେଇକି ଯାଅ ଦରକାର ପଡ଼ିଲେ ଆଧାରକାର୍ଡ଼ଟା ସାଙ୍ଗରେ ଟିକେ ନେଇଥିବ ଯଦି ଦରକାର ହୁଏ ନେଇଥିବ ସେଠି ସବୁ କଲା ପରେ ତୁମେ ସବୁ ଫ୍ରୀ ଅଫ୍ କଷ୍ଟରେ ସବୁ ସେଇଠି ପାଇବ କରୁଛନ୍ତି କରୁନାହାଁନ୍ତି କାହିଁକି କେତବେଳେ କ'ଣ ଗୋଟା ହେଇଯାଇଥିବ କିନ୍ତୁ ଡିଷ୍ଟ୍ରିକ୍ ହେଡ଼୍କ୍ୱାର୍ଟର୍ ନାଁ ସେଠି ସବୁ ଡିଷ୍ଟ୍ରିଟ୍ ଲେବଲ୍ ଅଫିସର୍ସ୍ ମାନେ ଯାଉଛନ୍ତି କଲେକ୍ଟର୍ ସବ୍ କଲେକ୍ଟର୍ ଆଉ ଅନ୍ୟମାନେ ତେବେ ସେଠି ଏତେଟା ଇଏ ହବନି ଯାହା ଇଏ ପେରିଫେରୀ ଗୁଡ଼ାକ ହୁଏ ନିଶ୍ଚୟ ଆ ଅପେକ୍ଷା ଫାର୍ ବେଟର୍ ନାହିଁ ନାହିଁ ସିଏ ସିଏ ଯେବେ କହୁଛନ୍ତି ହେଇଥିବ ମୁଁ ମନା କରୁନି କ'ଣ ହେଇଥିବ କିଏ ଷ୍ଟାଫ୍ ନଥିବେ କାହାର କ'ଣ ହେଇଥିବ କିଏ ଛୁଟିରେ ଥିବ କିନ୍ତୁ ବର୍ତ୍ତମାନ ଆସିଗଲା ଇଲେକ୍ସନ୍ ନା ତେଣୁ ଗଭର୍ନମେଣ୍ଟ କନ୍ସିୟସ୍ ଆଉ ଗଭର୍ନମେଣ୍ଟ ଏମ୍ପ୍ଲୟ ବି କନ୍ସିୟସ୍ ତେଣୁ ଯାଅ ନିଶ୍ଚିତ ବେଟର୍ ଚାନ୍ସ ଏବଂ ମୋର ସେ ପ୍ରେସ୍କିପ୍ସନ୍ ଦେଖାଇବ କହିବ ସିଏ ଆମକୁ ଜାଣିଛନ୍ତି କହିବ ନିଶ୍ଚୟ କହିବ ସାର୍ ପଠାଇଛନ୍ତି କିଛି ଦରକାର ନାହିଁ ବାବୁ ତୁମେ ଯାଇକି ମୋ ନାଁ କହିବ କହିଲା ପରେ ଦେଖିବ ସେ ରେସ୍ପଣ୍ଡ କରୁଛନ୍ତି ଯଦି ସିଏ ନ କଲେ ମୋତେ ସେଇଠି ସାଙ୍ଗେ ସାଙ୍ଗେ ଇଏ କରିବ ମୁଁ ତାଙ୍କ ସାଙ୍ଗେରେ କଥା ହେବି ନ କିଛି ନାହିଁ ନଥିଙ୍ଗ କିଛି ଦରକାର ନାହିଁ ଏମିତି ତୁମ ଆଟେଣ୍ଡାଟ୍ ଗଲେ ବି ତାଙ୍କୁ ଯେଉଁମାନେ ସିରିୟସ୍ ପେସେଣ୍ଟ ତାଙ୍କ ଆଟେଣ୍ଡାଟ୍କୁ ବି ଦିଆହେଉଛି ଫ୍ରୀ ଅଫ୍ କଷ୍ଟ ହଁ ହଁ ୱେଲ୍ ଆକୋମେଡ଼େସନ୍ ସେ ଯେଉଁ ବେଡ଼୍ ଫେଡ଼୍ ସବୁ ହେଇଛି ଘରଭଳିଆ ହେଇଛି କିଛି ଅସୁବିଧା ନାହିଁ ଆଗ ଅପେକ୍ଷା ବହୁତ ଡେଭ୍ଲୋପ୍

ହଁ ମୋତେ ସେଇ ସେଇଠି ଥାଇକି ଫୋନ କରିବ ହଁ ନମସ୍କାର ନମସ୍କାର